ପାଞ୍ଚ୍ ହଜାର୍ ଆଠଶ ପଇଁତିରିଶ୍ ଚାର୍ ହଜାର ତିନିଶ୍ ବାୟାଲିଶ୍ ଛଅ ହଜାର୍ ଚାରଶ କୋଡ଼ିଏ ଆଠ ହଜାର୍ ଦୁଇଶ ତେୟାଲିଶ୍ ଦୁଇ ହାଜର୍ ଚାରଶ ପଞ୍ଚାବନ୍